ହଁ ହେଲୋ କୁହନ୍ତୁ ବରା ଦିଏ ଆମର ଯିଏ ଏବେ ପନ୍ଦର କୋଡ଼ିଏ ଯାଏଁ ଅଛି ବରା ଅଛି ବରା ଅଛି ପନ୍ଦର ପିଆଜି ଅଛି କୋଡ଼ିଏ ଆଉ ଏଇଠି ତ ଲୋକ ସଂଖ୍ୟା କମ ଆଉ ଏଠି ଲୋକ ସଂଖ୍ୟା କମ ତେଣୁ ଇଏ ପ୍ରାୟ କାମ ଦାମ କିଛି ନାହିଁ ଆମର ଘରବାରି କାମ ତେଣୁ ଯାହା ଚାକିରିଆ ମାନେ ଖାଇବେ ତ ରେଟ୍ ରେଟ୍ ଅଛି ଅଛି ଆଉ ଓଡ଼ିଶାରେ ଆଉ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ହଁ ବାଙ୍ଗାଲୋରରେ ସୁବିଧା କରିଦେଲେ ମୁଁ ଯିବି ହଁ ହଁ ହଁ ବାଙ୍ଗାଲୋରରେ ଘର ଦ୍ୱାର ସୁବିଧା କରିଦେଲେ ଯିବା ସେଠିକି ଯିବା ଆଉ

ହଁ ଯିବି ହଁ ଯିବି ହଁ ଯିବି ଯିବି ଆଗରୁ କେତେଥର ଯାଇଥିଲି ସେ ଯାଗା ବି ଭଲ ଯିବି ହଁ ରେଟ୍ କୋଉଟା ତୁମେ ଜୋରରେ ତୁମେ ଜୋରରେ ତୁମେ ଜୋରରେ ମୋତେ ଯଦି କହିବ ସେ ବିଷୟରେ ମୁଁ ଚଲେଇବି ହେଲା ତୁମର କ୍ଷତି କାହାର ହେଲେ କ୍ଷତି ହେବନି ସୁବିଧାରେ ଚଳିବ ଆଉ ଆଁ ଏଇଠି ସିଙ୍ଗଡ଼ା ହେଉଛି ସିଙ୍ଗଡ଼ା ହେଉଛି ବରା ହେଉଛି ଆଉ ଛତୁ ପନିର ହେଉଛି ଆଉ ଇଏ ଅଛି ଇଡଲି ଇଡଲି ହେଉଛି ଉପମା ହେଉଛି ପୁରି ହେଉଛି ଆଉ ଅନ୍ୟାନ୍ୟ ମଧ୍ୟ ବେଳେବେଳେ ମିଠା ବା ରହୁଛି ଯାହା ଦିଆ ହେବ ଯାହା ସବୁ ସବୁ ଅର୍ଡର୍ ଦିଆଯାଉଛିି ହେଲା ହଁ ଦଶ ପ୍ରକାର ହେଉଛି ଆଉ ହଉ ଠିକ୍ ଅଛି ଆଉ ଥରେ ଭେଟିଲେ କଥାବାର୍ତ୍ତା ହେବା ହଁ ହଁ ହଁ ହଁ